ମୋର ଯାତ୍ରା ସମୟରେ ମୁଁ ମୋର ନିଜର ବାଇକ ଧରି ମୁଁ ମୋର ବହୁତ ଜାଗାକୁ ସଙ୍ଗୀତ ପୋଗ୍ରାମ କରିବା ପାଇଁ ମୁଁ ଯାଇଥାଏ ଏବଂ ଯେଉଁଠି ଯାତ୍ରା ହଉଥାଏ ଧର ପୂଜା ପର୍ବ ଯାତ୍ରା ଯେଉଁଠି ହଉଥାଏ ମୁଁ ସେ ବାଇକରେ ଯାଇ ମୋର ସଙ୍ଗୀତ ମାଧ୍ୟମରେ ମୁଁ ବହୁତ ପସନ୍ଦ କରେ ଏବଂ ସଙ୍ଗୀତକୁ ମୁଁ ଭାରି ଭଲ ପାଏ ଏଇଟା ହଉଛି ମୋର ଧନ୍ୟ